ଆମର ରଥଯାତ୍ରା ପୁରା ବେଶ୍ ପୁରା ଖୁସିରେ ଆମେ ଆମର ଅଞ୍ଚଳବାସୀ ଆମେ ମନଉ ଆଉ ରଥଯାତ୍ରା ଆମର ଯେଉଁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି ତାଙ୍କର ଶ୍ରଦ୍ଧାରେ ଆମେ ସମସ୍ତେ ଆମର ଗୋଟେ ଗାଁ ଲୋକ ଆମେ ସବୁ ରଥ ଟାଣୁ ଆମେ ଆଉ ସେ ସମୟରେ ଆମର ଯେଉଁ ଆଖାପାଖି ଅଛନ୍ତି ଆମର ଚାରି ପଞ୍ଚେ ଚାରି ପାଞ୍ଚଟା ଆମର ପଞ୍ଚାୟତ ଅଛନ୍ତି ସମସ୍ତେ ଲୋକ ସେଇଠି ତାମାନେ ଦେଖିବାକୁ ଆସନ୍ତି ସେଇଠି ବିଭିନ୍ନ ପ୍ରକାରର ଆମର ସାମଗ୍ରିକ ଆମର ବଜାର ବସେ ଆଉ ସେ ଗୋଟେ ଦିନରେ ଆମର ପାଖାପାଖି ହେଇଯାଆନ୍ତି ଆମର କୋଡ଼ିଏ ପଚିଶ ହଜାର ଲୋକ ସେଠି ଏକତ୍ରିତ ହେଇକି ଆମେ ବେଶ ଖୁସି ଉଲ୍ଲାସରେ ଆମେ ରଥଯାତ୍ରା ପାଳନ କରିଥାଉ ଏଇଟା ଆମର ପ୍ରତ୍ୟେକ ବର୍ଷ ହେଇଥାଏ

ଯୋଉ ଜିନିଷପତ୍ର ଆମର କିଣାବିକା ହୁଏ ଆମର ସେଇଠି ରହିବ ହୋଟେଲ ରହିବ ବିଭିନ୍ନ ପ୍ରକାର ସବୁ ମିଠା ତା ଆଉ ତମର ଖାରା ଏଇ ସବୁ ତିଆରି ହେଇକି ସେଠି ବିକ୍ରି କରାଯାଏ ଆମ ଅଞ୍ଚଳ ଆମ ଅଞ୍ଚଳ ପାଇଁ ସେଇଟା ବହୁତ କାମ ନେଇକି ବହୁତ ଖୁସି ଉଲ୍ଲାସରେ ଆମର ରଥଯାତ୍ରା ପାଲିତ ହେଇଥାଏ ଆଉ ଆମର ଦୋଲପୂର୍ଣ୍ଣିମା ଅଛି ଯେଉଁଟାକି ଆମ ଗାଁର ଆମ ସାହିରେ ସେତେ ସେଇଟା ପାଳନ ହୋଇ ଓ ସେ ଦୋଳପୂର୍ଣ୍ଣିମା ଦିନ ଆମର ଯେଉଁ ରହିଥାନ୍ତି ଆମର ଯେତେ ବାହାରେ କାମ କରବେ ଚାକିରୀ ହେଉ କିମ୍ବା ଆମର ବ୍ୟବସାୟ ପାଇଁ ଯେତିକି ଆମର ଯାଇଥାନ୍ତି ସେମାନେ ସେ ଦୋଳପୂର୍ଣ୍ଣିମାରେ ଆସିବେ ଆଉ ସମସ୍ତେ ମିଶିକି ସେଇଟା ଆମେ ଏ ଖୋଜିବୁ ଆମର ବୋଇତ ବନ୍ଦାଣ ଯେଉଁ ଆମର କାର୍ତ୍ତିକ ମାସରେ ହୁଏ ସେଠି ଆମର ଗୋଟେ ଦିନ ପାଇଁ ହେଇଥାଏ ଆଉ ସେଇଟା ବି ବହୁ ଖୁସି ଉଲ୍ଲାସରେ ଆମେ ମନେଇ ଥାଉ ଆଉ